ଓଡ଼ିଶା ଗୋଟଏ କଳା କଳାର ମାଟି ଏଠି କଳାର ଅଭାବ ନାହିଁ କିନ୍ତୁ ଏଠାରେ ଅସୁବିଧା ଯେ କଳାକୁ ସମ୍ମାନ ଦେବା ଲୋକ ବହୁତ କମ୍ ଏଠାରେ କଳାକୁ ସମ୍ମାନ ବହୁତ କମ୍ ମିଳେ ଏହାର ସମାଧାନ କରିବା ପାଇଁ ଆମ ସମସ୍ତଙ୍କୁ କଳାକୁ ସମ୍ମାନ ଦବା ଆବଶ୍ୟକ ମା'କୁ ସମ୍ମାନ ଯେପରି ଆମେ ଦଉଛୁ ସେପରି କଳାକୁ ମଧ୍ୟ ସମ୍ମାନ ଦବା ଆବଶ୍ୟକ ଆହୁରି ମଧ୍ୟ ଓଡ଼ିଶା ଏକ ଗରିବ ରାଜ୍ୟ ଦୃଷ୍ଟିରୁ ଏଠାରେ ଲୋକମାନେ ଏସବୁ ପାଇଁ ସୁଯୋଗ ପାଆନ୍ତି ନାହିଁ ଓ ସୁଯୋଗ ପାଇଲେ ମଧ୍ୟ ସେମାନଙ୍କ ପାଖରେ ସେତିକି ସାମର୍ଥ୍ୟ ନଥାଏ ଯେ ସେମାନେ ଏହାକୁ ବ୍ୟବହାର କରିପାରିବେ ଏବଂ ଉପଯୋଗ କରିପାରିବେ ଯାହାଫଳରେ କି ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଓ ଏହାକୁ ଠିକ୍ ଭାବରେ ତୁଲାଇ ପାରନ୍ତି ନାହିଁ ତେଣୁ ମୋ ମତରେ ଯେଉଁମାନଙ୍କ ପାଖରେ ଏହି କଳାର ସାମର୍ଥ୍ୟ ଅଛି ସେମାନଙ୍କୁ ପ୍ରଥମେ କିଛି ସୁବିଧା ସୁଯୋଗ ଆମେ ଯୋଗାଇଦବା ନିହାତି ଆବଶ୍ୟକ ଯଦି ଆମର ଦ୍ଵାରା ସମର୍ଥ ବା ଆମେ ସମର୍ଥ ଯୋଗାଇବା ପାଇଁ ତ ଆମେ ଯୋଗାଇଦେବା ନିହାତି ଆବଶ୍ୟକ